ମୋର ପ୍ରିୟ ଇଣ୍ଡୋର ଗେମ୍ ହେଲା ଲୁଡ଼ୋ ଏହି ଖେଳ ଚାରିଜଣଙ୍କ ଦ୍ୱାରା ଖେଳ ହୁଏ ସେହି ଖେଳରେ ଚାରିଜଣ ପାଟିସିପେଟ୍ କରନ୍ତି ଦୁଇ ଦୁଇ ଜଣ ପାଳିଆ ହେଇକି ପାଟିସିପେଟ୍ କରନ୍ତି ତା' ଦେହରେ ଚାରି ଚାରିଟା ଗୋଟି ଥାଏ ଏବଂ ଗୋଟିଏ ବଡ଼ ଗୋଟି ଥାଏ ଲୁଡ଼ୋ ଗୋଟି ଥାଏ ଯାହା ଯାହାକୁ ଗଡ଼େଇ ସେମାନେ ଖେଳିଥାନ୍ତି ତା' ଦେହରେ ଏଇ ଛଅ ଚାରି ପାଞ୍ଚ ତିନି ଦୁଇ ଏକ ଏତିକି ନମ୍ବରର ବିନ୍ଦୁ ଥାଏ ସେହି ଅନୁସାରେ ସେ ଗୋଟି ଗଡ଼ାନ୍ତି ଯାହା ଯାହା ଗୋଟିରେ ଯାହା ବାହାରେ ସେହି ଅନୁସାରେ ସେ ଘର ଚଳାନ୍ତି